କ'ଣ ବାରୁଛନ୍ତି କି ସ୍କୁଲ ପାଠ୍ୟକ୍ରମରେ ପିଲାମାନଙ୍କୁ ବ୍ୟାଙ୍କର କାର୍ଯ୍ୟକଳାପ ନୀତି ଋଣ ରିଟର୍ଣ୍ଣ୍ ଟିକସ ଇତ୍ୟାଦି ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ହଁ ପିଲାମାନଙ୍କୁ ବ୍ୟାଙ୍କର ଋଣ ରିଟର୍ଣ୍ଣ ଟିକସ ଇତ୍ୟାଦି ବିଷୟରେ ଶିକ୍ଷା ଦେବା ଉଚିତ କାରଣ ସ୍କୁଲରେ ପଢ଼ୁଥିବା ପିଲାମାନେ ଭୁଲରେ ତାଙ୍କ ପ୍ୟାରେଣ୍ଟସ୍ ମୋବାଇଲରୁ ବହୁତ ସମୟ ମୋବାଇଲକୁ ଖେଳିବା ମଧ୍ୟରେ ପଇସା ଅନ୍ୟମାନଙ୍କୁ ପଠେଇ ଦିଅନ୍ତି ଏବଂ ରିଟର୍ଣ୍ଣ କ'ଣ କ'ଣ ଟିକସ ଇତ୍ୟାଦି ମଧ୍ୟ ତାଙ୍କ ମୋବାଇଲରୁ ନେଇଯାଏ ସେଥିପାଇଁ ପିଲାମାନଙ୍କୁ ଏହା ବିଷୟରେ ସ୍କୁଲ୍ରେ ଶିକ୍ଷା ଦେବା ଉଚିତ ଏବଂ ସେମାନଙ୍କୁ ଅନଲାଇନ୍ ଆପ୍ କ୍ରୋମରେ କୌଣସି ଆପ୍ ପେମେଣ୍ଟ ଏହା ମଧ୍ୟ ଶିଖାଇବା କଥା କାରଣ କ୍ରୋମ୍ରେ ବହୁତ ଗୁଡ଼ିକ ହେଉଛି ଯାହା ସ୍କାନରରେ ପଇସା ଅଟୋମେଟିକ୍ ଚାଲିଯାଏ ସେଥିଯୋଗୁଁ ପିଲାମାନଙ୍କୁ ବ୍ୟାଙ୍କର କାର୍ଯ୍ୟକଳାପ ନୀତି ଋଣ ରିଟର୍ଣ୍ଣ ଟିକସ ଇତ୍ୟାଦି ବିଷୟରେ ଶିକ୍ଷା ଦେବା ଉଚିତ ଏବଂ ପିଲାମାନେ ବଡ଼ ହେଲେ ସେ ତାଙ୍କ ଦୈନନ୍ଦିନ କାମରେ ଲାଗିବ ଏବଂ ପିଲାମାନଙ୍କୁ ପ୍ୟାରେଣ୍ଟସର ସାହାଯ୍ୟ ନେବାକୁ ପଡ଼ିବନି ପିଲାମାନେ ତାଙ୍କ ନିଜ କାମ ନିଜେ କରିପାରିବେ କୌଣସି ପିଲାମାନଙ୍କୁ ମିଲିପାରିବ ଏବଂ ବ୍ୟାଙ୍କର କାମଗୁଡ଼ିକ ସେମାନେ ନିଜେ ନିଜେ କରିପାରିବେ ବ୍ୟାଙ୍କକୁ ଗଲେ ପିଲାମାନେ ତାଙ୍କ ବ୍ୟାଙ୍କର ଋଣ ଫର୍ମ ରିଟର୍ଣ୍ଣ ଟିକସ ଇତ୍ୟାଦିର ଫର୍ମଗୁଡ଼ିକ ସେମାନେ ନିଜେ ଫିଲଅପ୍ କରିପାରିବେ